ନାଁ ମୁଁ କେବେ ଷ୍ଟାମ୍ପ ମୁଦ୍ରା କିମ୍ବା ପଥର ସଂଗ୍ରହକାରୀଙ୍କ କ୍ଲବରେ ଯୋଗଦେଇ ନାହିଁ କିନ୍ତୁ ମୁଁ ଏ ସବୁ ବିଷୟରେ ଜାଣିଛି ଆଗ କାଳରେ ଷ୍ଟାମ୍ପ ପୋଷ୍ଟାଲ ଷ୍ଟାମ୍ପ ରେବଲ ଷ୍ଟାମ୍ପ ସବୁ ଲୋକମାନେ ସଜାଇ ରଖିଛନ୍ତି ଆଉ ମୁଦ୍ରା ଯେଉଁ କଏନ୍ ଦଶଟଙ୍କିଆ କଏନ୍ ଏକ ମୁଦ୍ରା ଏକ ଅଣା ଦି ଅଣା ପାଞ୍ଚ ଅଣା ଏହିସବୁ ପଇସା ଆଗକାଳର ଲୋକମାନେ ସଜେଇକି ରଖିଛନ୍ତି କିନ୍ତୁ ମୁଁ ଜାଣିଛି ସବୁ କିନ୍ତୁ ଦେଖିନାହିଁ